ମୁଁ ଓଡ଼ିଶାର କେଉଁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ବଡ଼ପଦନା ଗ୍ରାମର ବାସିନ୍ଦା ଅଟେ ମୋର ନାମ ନିଶିକାନ୍ତ ପଲେଇ ମୁଁ ଆମ ଭାରତରେ ଏପରି କାର୍ଯ୍ୟ ବିଭିନ୍ନ ପ୍ରକାର ସମ୍ବେଦନଶୀଳ କାର୍ଯ୍ୟ ଅଛି ଏହି ବିଷୟରେ କିଛି କହିବା ପାଇଁ ବା ଲେଖିବା ପାଇଁ ଚାହୁଁଛି ଯେପରିକି ମଦ୍ୟପାନର ବହୁଳ ବ୍ୟବହାର ଆମ ଭାରତରେ ବିଭିନ୍ନ ସ୍ଥାନରେ ଭାରତୀୟ ବିଭିନ୍ନ ସ୍ଥାନରେ ଭା ବିଦେଶୀ ମଦ ଦୋକାନ ଏବଂ ଭାରତୀୟ ଦେଶୀ ମଦର ବିକ୍ରୟ ବ୍ୟବସ୍ଥା ଚାଲିଛି ସରକାରଙ୍କର ପକ୍ଷରୁ କିଭ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇ ଏହାର ବନ୍ଦ କରାଯାଉ ଆଜି କାଲି ସମସ୍ତ ଧନୀ କିମ୍ବା ଗରିବ ବ୍ୟକ୍ତି ହେଉ ମଦର ବ୍ୟବହାର କରୁଛନ୍ତି ଏବଂ ଏହାଦ୍ୱାରା ଘରେ ସ ବଜାରମାନଙ୍କରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରାଉଛନ୍ତି ଏପରିକି କୌଣସି ଏକ ବ୍ୟକ୍ତି ମଦ ପିଇ ଗାଡ଼ି ଚଲାଇ ଆକ୍ସିଡ଼େଣ୍ଟ୍ର ସମ ଆକ୍ସିଡ଼େଣ୍ଟ୍ କରାଉଛି ଏବଂ ବିଭିନ୍ନ ବ୍ୟକ୍ତି ଘରେ ମାଡ଼୍ପିଟ୍ କରି ନିଜ ସ୍ତ୍ରୀ ନିଜ ପିଲାଙ୍କୁ ହଁ ମାରୁଛନ୍ତି ଏବଂ ଏହା ଫଳରେ ନିଜ ସ୍ତ୍ରୀ ଏବଂ ପିଲା ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି ଯାହାଫଳରେ କି ଆମ ଭାରତର ବିଭିନ୍ନ ଧନ ଜୀବନ ହାନି ଘଟୁଛି ଏବଂ ମଦ ପିଇ ମଧ୍ୟ ସହର ମାନଙ୍କରେ ବିଭିନ୍ନ ସମୟରେ ଅନେକ ଗଣ୍ଡଗୋଳ ସୃଷ୍ଟି ହେଉଛି ଯାହାଫଳରେ ଆମ ଭାରତୀୟ ଆମ ଭାରତର ଆଇନ ବିଶୃଙ୍ଖଳା ହେଉଛି ଏ ଆଜି ଆଜି ଆଜି କାଲି ମଧ୍ୟ ଲୋକମାନେ ମଦର ମଦ ପିଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାଁନ୍ତି ମୋର ମୋର ସରକାରଙ୍କ ପାଖରେ ନିବେଦନ କି ମଦ ଦୋକାନଗୁଡ଼ିକୁ ଶୀଘ୍ରରୁ ଅତି ଶୀଘ୍ର ବନ୍ଦ କରାଯାଉ ଏବଂ ଦେଶୀ ମଦ ବିକାଳୀଙ୍କ ଉପରେ ବିଭିନ୍ନ ପ୍ରକାର କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଉ